ଭୋଟ ଦେବାକୁ ଯେତେବେଳେ ଭୋଟ ନେବାକୁ ଯେତେବେଳେ ଶଙ୍ଖ ଅଛି ଲୋକମାନେ ଆସିଲେ ସେତିକି ବେଳେ ଆମ ଗାଁରେ ଭଙ୍ଗାରୁଜା ମାଡ଼ ଧର ହେଇ ଏହି ନିର୍ବାଚନରେ ବହୁତ ଲୋକଙ୍କର ଗୋଡ଼ ହାତ ଭଙ୍ଗାଯାଇ ଭଙ୍ଗାରୁଜା ହେଇ ଯାଇଥିଲା ଏବଂ ଟଙ୍କା ମଧ୍ୟ ଲୁଟ ହେଇଥିଲା